ମୋତେ ସବୁ ଗଛ ଲଗାଇଆକୁ ଭଲ ଲାଗେ ମୋତେ ଆମ ଘରେ ବହୁତ ଗଛ ଅଛି ବହୁତ ଗଛ ମୁଁ ଲଗାଏ ଆମ୍ବ ଗଛ ପିଜୁଳି ଗଛ ନଡ଼ିଆ ଗଛ କରମଙ୍ଗା ଗଛ ଅଁଅଳା ଅଁଅଳା କୋଳି ଗଛ ଫୁଲ ଗଛ ବି ବହୁତ ଲଗାଏ ଗେଣ୍ଡୁ ଫୁଲ ମନ୍ଦାର ଫୁଲ ମୁଁ ବହୁତୁ ଫୁଲ ଲଗାଏ ଫଳ ବି ବହୁତୁ ଗଛ ଲଗ ପିଜୁଳି ଗଛ ସବୁଜ ଗଛ ଲଗାଉ ମୋତେ ଆମ୍ବ ବି ବହୁତ ଭଲ ଲାଗେ ପିଜୁଳି ବି ବହୁତ ଭଲ ଲାଗେ ଆମର ପିଜୁଳି ବି ଗଛରେ ଫଳିଲେ ବିକୁ ଆମ୍ବ ବି ହେଲେ ଆମ୍ବ ବିକୁ ଆଉ ଫୁଲ ଗଛରେ ଗେଣ୍ଡୁ ଫୁଲ ଗଛ ମୁଁ ଲଗେଛି ବହୁତ ଗେଣ୍ଡୁ ଫୁଲ ହେଲେ ମାଳ କରିକି ବିକୁ ଠାକୁରଙ୍କ ପାଖକୁ ବି ନେଉ ଆଉ ନଡ଼ିଆ ଗଛରେ ନଡ଼ିଆ ଫଳିଲେ ଠାକୁରଙ୍କ ପାଖକୁ ନେଉ ନଡ଼ିଆ ବି ବିକୁ ପଇଡ଼ ବି ବିକୁ ଆମ୍ବ ବେଳେ ଆମ୍ବ କଞ୍ଚା ଆମ୍ବ ବିକୁ ପାଚିଲେ ବି ଆମ୍ବ ବିକୁ ଆଉ ପିଜୁଳି ବି ହେଲେ ବିକୁ ମୋତେ ଗଛ ଲଗାଇବାକୁ ଭଲ ଲାଗେ ଆମ ବାଡ଼ିରେ ସବୁ ପ୍ରକାର ଗଛ ଅଛି ମୋତେ ଭଲ ଲାଗେ ସବୁଠୁ ବେଶୀ ଆମ୍ବ ଗଛ କାରଣ ଆମ୍ବ ତା ଫଳଟି ଭଲ ଲାଗେ ଆମର ଆମ୍ବ ବି ବିକୁ ପିଜୁଳି ବି ହେଲେ ମୁଁ ସମସ୍ତଙ୍କୁ ଦିଏ ମୋ ସାଙ୍ଗମାନଙ୍କୁ ଖାଇବାକୁ ଆଉ ବିକୁ ଠାକୁରଙ୍କ ପାଖକୁ ବି ନିଏ ଆଉ ଫୁଲ ଗଛରେ ଗେଣ୍ଡୁ ଫୁଲ ଠାକୁରଙ୍କ ପାଖକୁ ନେଉ ଫୁଲ ଗଛ ବି ମୋତେ ବହୁତ ଭଲ ଲାଗେ ଗେଣ୍ଡୁ ଫୁଲ ଆଉ ମାଳ କରିକି ଠାକୁରଙ୍କ ପାଖକୁ ନେଉ ବିକୁ ବି ଆଉ ମନ୍ଦାର ଫୁଲ ବି ନେଉ ଆଉ